ଆମ ଗାଁରେ ହେଉଥିବା ବିବାଦଗୁଡ଼ିକୁ ଆମେ ସାମାଧାନ ନହେଉଥିବାରୁ ଗ୍ରାମର ମୁଖିଆଙ୍କ ନିକଟକୁ ଯାଇ ବିବାଦ ବିଷୟରେ ଜଣାଇଥାଉ ଗାଁର ମୁଖିଆ ବିବାଦ ହେଉଥିବା ଦୁଇ ପକ୍ଷକୁ ଡାକି ବିବାଦ ବିଷୟକୁ ପଚାରି ତା'ର ସମାଧାନ ବାହାର କରିଥାନ୍ତି ଏବଂ ଆମେ ତାଙ୍କ କଥାକୁ ପାଳନ କରିଥାଉ ଯାହାଦ୍ୱାରା ସମସ୍ୟାର ସମାଧାନ ହୋଇଥାଏ ପୂର୍ବ କିଛି ଦିନ ତଳର କଥା ଆମ ପଡ଼ିଶା ସହ ଲାଗିଥିବା କଳହର ବିଷୟ ନେଇ ଆମ ଗାଁର ମୁଖିଆଙ୍କ ନିକଟକୁ ଯାଇଥିଲୁ ସେ ଆମ ଦୁଇପକ୍ଷ ମଧ୍ୟରେ ଶାନ୍ତିବାର୍ତ୍ତା କରାଇ ଆମ ସମସ୍ୟାର ସମାଧାନ କରାଇଥିଲେ